କନ୍ଧମାଳ ଜିଲ୍ଲାରେ ଆଦିବାସୀ ହରିଜନ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକମାନେ ଅଛନ୍ତି ଏବଂ ସହରରେ ସାଧାରଣ ଅଳ୍ପ ଲୋକ ବାସ କରନ୍ତି ଆଦିବାସୀ ଏବଂ ହରିଜନ ମାନେ କୁଇ ଭାଷାରେ କଥାବାର୍ତ୍ତା ହୋଇ ଥିବା ବେଳେ କେତେକ କରଣ ଏବଂ ସାଧାରଣ ବର୍ଗର ଲୋକମାନେ ଓଡ଼ିଆ ଭାଷାରେ କଥାବାର୍ତ୍ତା କରନ୍ତି